ସାର୍ ନମସ୍କାର ମୁଇଁ ଆପଣଙ୍କର ସ୍ଵିଗିରୁ କହୁଥିନି ମୁଇଁ ଖାଇନା ଅର୍ଡ଼ର କରିଥିନି ଯେନ୍ ଖାଇନା ଭିତରୁ କି ଦୁଇ ତିନିଟା ଖାଇାନ ମୋର୍ ନେଇଁ ଆସି ଏଥିରଲାଗି ମୁଇଁ ବହୁତ ଦୁଃଖିତ୍ ଅଛେଁ ତେଣୁ ଆପଣ ବ୍ୟବସ୍ଥା କରନ୍ ଯେ ମୋତେ ମୋର ଖାଇନା ମିଲ୍ବା ଆ ଯଦି ନେଇଁ ମିଲ୍ବା ବେଲେ ମୋତେ ମିଲ୍ବା ଲାଗି ଗୋଟେ କେନ୍ସି ରେଷ୍ଟୁରାଣ୍ଟରେେ କହିଦନ୍ ଯେ ସେନ୍କେ ଯାଇକି ବିଁ ମୋର ଖାଇାନା ଆନ୍ମି